ମୋର ବହୁତ ଇଚ୍ଛା ଅଛି ମୁଁ ଆମ ଦେଶର ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହବ ଆମ୍ବେଦକରଙ୍କ ପଞ୍ଚ ତୀର୍ଥ ଯେଉଁଟା କହୁଛନ୍ତି ପଞ୍ଚ ତୀର୍ଥ ଆଜିକା ଡେଟ୍ରେ ତାକୁ ପଞ୍ଚ ତୀର୍ଥ କହୁଛନ୍ତି ସେ ପଞ୍ଚ ତୀର୍ଥକୁ ଯିବାକୁ ଅଛି ପଞ୍ଚ ତୀର୍ଥ କ'ଣ ନା ପଞ୍ଚ ତୀର୍ଥ ସେ ଯେଉଁଠି ପ୍ରଥମେ ଜନ୍ମ ହେଇଥିଲେ ଯେଉଁଠି ତାଙ୍କର ପାଠପଢ଼ା ହେଇଥିଲା ସୁଦୂର ଇଂଲଣ୍ଡରେ ଆଉ ତା'ପରେ ତାଙ୍କର କର୍ମସ୍ଥଳ ଥିଲା ଦିଲ୍ଲୀ ଆଉ ସେ ଦିଲ୍ଲୀରେ ବି ଶେଷ ମୁହୂର୍ତ୍ତରେ ପ୍ରାଣତ୍ୟାଗ କରିଥିଲେ ତା' ଛଡ଼ା ସେ ଯେଉଁଠି ଜନ୍ମ ହେଥିଲେ ଯେଉଁଠି ମରି ପ୍ରାଣତ୍ୟାଗ କରିଥିଲେ ଯେଉଁଠି ପଢ଼ିଥିଲେ ଆଉ ଯେଉଁଠି ଯେଉଁ ସ୍କୁଲରେ ସିଏ ରହିଥିଲେ ଏମିତିକି ପାଞ୍ଚଟା ଜାଗା ଅଛି ଯେଉଁଠି ତାଙ୍କର ବିଦ୍ୟା ଆରମ୍ଭ ହେଇଥିଲା ସେ ପାଞ୍ଚ ଜାଗାକୁ ମୋତେ ଯିବା ପାଇଁ ଇଚ୍ଛା ଅଛି ସେଇଠି ଗଲେ ସେହି ସବୁ ଜାଗା ଆଜିକା ଦିନରେ ବିକଶିତ ହେଇଛି ଆଗରୁ ଯେଉଁ ସରକାର ମାନେ ଥିଲେ ସେ ସରକାର ମାନେ କାଗଜ କାଗଜ ରଖି ଦେଇଥିଲେ ବାବା ସାହେବଙ୍କୁ କିନ୍ତୁ ଆମର ବର୍ତ୍ତମାନର ଯିଏ ସରକାର ଅଛନ୍ତି ଭାରତ ସରକାର ସେ ତାଙ୍କର ପାଞ୍ଚଟା ଜାଗାକୁ ସିଏ ଡେଭଲପ୍ କଲେ ଯେଉଁଠି ସିଏ ଜନ୍ମ ହେଲେ ଯେଉଁଠି ସିଏ ପ୍ରାଣତ୍ୟାଗ କଲେ ଯେଉଁଠି ତାଙ୍କର ସମାଧି ସ୍ଥଳ ଆଉ ଯେଉଁଠି ପାଠ ପଢ଼ିଥିଲେ ଆଉ ତାଙ୍କର କର୍ମସ୍ଥଳ ଥିଲା ଯେଉଁଠି ଦିଲ୍ଲୀ ସେଠି ବି ପାଞ୍ଚ ଏହିଭଳିଆ ପାଞ୍ଚ ଜାଗାକୁ ସିଏ ପାଞ୍ଚ ତାଙ୍କର ସେଇ ଯେଉଁ ପାଞ୍ଚ ଜାଗାରେ ପାଞ୍ଚଟା ନାମରେ ନାମିତ କରାଇ ପଞ୍ଚ ତୀର୍ଥ ଅଛି ସେଇ ପଞ୍ଚ ତୀର୍ଥକୁ ମୋର ଯିବା ପାଇଁ ଭାରି ଇଚ୍ଛା ଅଛି ଯେବେ ବିି କେବେ ସେ ପଞ୍ଚ ତୀର୍ଥକୁ ସୁଯୋଗ ମିଳେ ମୁଁ ଯାଇକି ବାବା ସାହେବଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବି